ଆମ ଗାଁରେ ଦୁଇଶହ ପନ୍ଦର ରାଜପଥ ଯାଉଅଛି ସେଥିରେ ବହୁତ ପ୍ରକାର ଗାଡ଼ି ଯିବା ଆସିବା କରୁଛି ଯାହାକି ବସ୍ ଟ୍ରକ୍ କାର୍

ମୋଟର୍ ସାଇକେଲ୍ ଇତ୍ୟାଦି ଇତ୍ୟାଦି ଆମେ କଲେଜ୍ ପିଲାମାନଙ୍କ ପାଇଁ ବସ୍ଟି ସାହାଯ୍ୟ କରୁଛି ଯିବା ଆସିବାରେ ଅଧିକ ଦୂରକୁ ଗଲେ ଆମେ ଟ୍ରେନ୍ରେ ଯିବା ଆସିବା କରୁଛୁ ଆଉ ଯଦି ଯାହାକୁ ଗୋଟେ କିମ୍ବା ଦୁଇ ଦିନରେ ପହଞ୍ଚିବାକୁ ଅଧିକ ବାଟ ଯିବାକୁ ହେଲେ ଯଦି କାହାକୁ ଗୋଟେ କିମ୍ବା ଦୁଇ ଦିନରେ ପହଞ୍ଚିବାକୁ ହେଲେ ଆମେ ଏରୋପ୍ଲେନ୍ରେ ଯିବା ଆସିବା କରୁଛୁ ହଁ ପାଖ ଆଖ ଗଲେ ମୋଟର୍ ସାଇକେଲ୍ରେ ଯିବା ଆସିବା କରୁଛୁ